ମୁଁ ଯାଇଥିଲି ଢେଙ୍କାନାଳ ବୁଲିବାକୁ ତା'ର ଗୋଟିଏ ସୁ କିଣିବାର ଥିଲା ଯେ ମୁଁ ଯାଇଥିଲି ଯେଉଁ ଗୋଟିଏ ବଡ଼ ମାନେ ସୋ ରୁମ୍କୁ ସୋ ରୁମ୍ରେ କ'ଣ କରିବ କହିଲ ମାନେ ବହୁତ ପ୍ରକାର ଯେଉଁ ଅଛି ଯେଉଁ ସୁ ତ ମୋ ପାଖରେ ତ ଏତେ ପଇସା ନାହିଁ କରିବି କ'ଣ ମୋ ପାଖରେ ଟୋଟାଲ୍ ପଇସା ନ ଥିଲା ଗୋଟିଏ ସାଙ୍ଗକୁ କହିଥିଲି ସେ ପଇସା ପଠାଇଥିଲା କେତେ ପାଞ୍ଚଶହ ଛଅଶହ ତ ପାଞ୍ଚଶହ ଛଅଶହ ଭିତରେ ମୁଁ କ'ଣ କରିବି କିନ୍ତୁ ଦେଖିଲାବେଳ ହଜାର ଦୁଇ ହଜାର ତିନି ହଜାର ଏହିଭଳିଆ ବଢ଼ିଆ ବଢ଼ିଆ ବୁଟ୍ ଅଛି ମାନେ ଲୋଭ ଲାଗୁଛି କିନ୍ତୁ କିଣି ବି ପାରୁନି ପାଖରେ ପଇସା ନାହିଁ ଆକୁ ନେଇକି କ'ଣ କରିବି କ'ଣ ପାଞ୍ଚଶହ ଛଅଶହ ଆଣିଲି ବୁଟ୍ଟା ତଥାପି ଭଲ ଲାଗିଲା ଯେ ଭଲ ଲାଗୁଛି ବୁଟ୍ଟା କିନ୍ତୁ ତଥାପି ଆଶା ତ ଥିଲାନା ଟିକେ ଅଧିକ ଦାମୀକିଆ ବି ଆଣିଥାନ୍ତି ଭଲ ବି ଲାଗିଥାନ୍ତା ଦାମୀକିଆ ତ ଆଣିଲେ ଭଲ ତ ଲାଗିବନା ଯେତିକି ପଇସା ଅଛି ସେତିକିରେ ତ ଜିନିଷ ଆଣିବାକୁ ପଡ଼ିବନା ତ ଆଉ କ'ଣ କରିବାକୁ ଯିବ ସେତିକିର ପଇସା ତ ଆଉ